ମୁଁ ମୋର ବିବାହ ପ୍ରମାଣପତ୍ର ଡିଜିଟାଲ୍ କପି କରିବାକୁ ଚାହୁଁଛିି ସେଥିପାଇଁ ମୁଁ ମୋର ବନ୍ଧୁଙ୍କୁ କହୁଛି କି ସେ ପେନ୍ ଡ୍ରାଇଭ୍ରେ ସେଭ୍ କରିକି ରଖିବେ ଏବଂ ନିଜେ ଡିଜିଟାଲ୍ କପି କରି ସେ ପ୍ରମାଣପତ୍ର ଗୁଡ଼ିକ ଭଲ ହିସାବରେ କମ୍ପ୍ୟୁଟରରେ ଗୋଟେ ପେନ୍ ଡ୍ରାଇଭ୍ରେ ସେଭ୍ କରିକି ନିଜର ଆଇଡିରେ ରଖିବେ ଆଉ ଭବିଷ୍ୟତରେ ସେ ଜିନିଷ ଗୁଡ଼ିକ ଆରାମରେ ଦେଖିପାରିବେ ଆଉ କୌଣସି ଯଦି ମୋବାଇଲ ଫୋବାଇଲ ଚୋରି ହୁଏ କି କିଛି ଅସୁବିଧା ହେଲେ ସେ ଜିନିଷ ଗୁଡ଼ିକ ସେ ନିଜେ ବାହାର କରିକି ପାରିବେ ସେଥିପାଇଁ ଆଜିକାଲି ବହୁତ ସୁବିଧା ହେଇଛି ନେଟ୍ୱାର୍କ ମାଧ୍ୟମରେ ନିଜର ଡିଜିଟାଲ୍ ମାଧ୍ୟମରେ ସେଗୁଡ଼ିକ ରହିିପାରିବେ